ଗତ ସପ୍ତାହ ଭିତରେ ଗୋଟିଏ ସାର୍ଟ କିଣିଥିଲି ସେ ସାର୍ଟର ଭଲ ଗୁଣ ହେଲା ମୋତେ ଦେଖିବାକୁ ସୁନ୍ଦର ଲାଗିଲା ଏବଂ ପିନ୍ଧିବାକୁ ଭଲ ସ୍ମୁଥ ଲାଗିଲା ଗରମ ବି ଲାଗିଲା ନାହିଁ ତେଣୁ ସେ ସାର୍ଟର ଭଲ ଗୁଣ ଏଇଆ ହେଲା